ମୋର ପ୍ରିୟ ଗେମ୍ ହେଉଛି ଆର୍ ପି ଜି ମୁଁ ଏଇ ମୋବାଇଲ୍ ଏ ଗେମ୍ଟା ଅନଲାଇନ୍ରୁ ସମସ୍ତଙ୍କୁ ଖେଳୁଛନ୍ତି ମୁଁ ଦେଖିଲି ଦେଖିଲି ଆଉ ମୁଁ ଏଇଟା ସେମାନଙ୍କ ଠାରୁ ବୁଝିଲି ସେମାନେ ସବୁବେଳେ ଏ ଗେମ୍ଟା ଖେଳୁଛନ୍ତି ଏ ଗେମ୍ ଗେମ୍ଟାର ବହୁତ ଫାଇଦା ମୋବାଇଲ୍ରେ ଖେଳାଯାଏ ଅନଲାଇନ୍ରେ ଏ ଗେମ୍ରେ ଖାଲି ଗେମ୍ ଖେଳିଲେ ଜିତିଲେ ମଜା ପାଇଁ ନାହିଁ ଏ ଗେମ୍ ଖେଳିଲେ ମଜା ଲାଗିବ ଆଉ କ'ଣ ହବ ଏ ଗେମ୍ ଠାରୁ ପଇସା ମଧ୍ୟ କମେଇ ପାରିବେ ଏ ଗେମ୍ରେ ଆପଣ ପଇସା ବାନ୍ଧି ପାରିବେ ଆପଣର ଏକାଉଣ୍ଟ୍ରୁ କିଛି ପଇସା କାଟିବୁନି ଏକାଉଣ୍ଟ୍ରୁ ଯେଉଁ ପଇସା ଥିବ ସେଇଟା ଏକା ଥିବ ଆପଣ ସେ ପଇସା ଧରିକି ଆପଣ ଯେଉଁଟା ବାନ୍ଧିବାକୁ ଚାହୁଁଛନ୍ତି ସେଇଟା ଖାଲି ବାନ୍ଧିବେ ସେଇଟା ଆପଣ କେମିତି ଦୁଇ ଟଙ୍କା ବହୁତ ପ୍ରକାର ଗେମ୍ ଅଛି ଆପଣ ସେ ଆପ୍ରେ ଲୁଡ଼ୋ ଅଛି ତା'ପରେ ତାସ୍ ଗେମ୍ ଅଛି ରନିଙ୍ଗ୍ ଅଛି ବହୁତ ପ୍ରକାର ଗେମ୍ ଅଛି ଆପଣ କେଉଁଟା ଅଭିଜ୍ଞତା କେଉଁଟା ଭଲ ଭାବରେ ଖେଳି ପାରୁଛନ୍ତି ସେ ଗେମ୍ ଖେଳିପାରିବେ ତାସ୍ ଗେମ୍ ଖେଳିପାରିବେ ଆପଣ କେଉଁଟା ଭଲ ଖେଳି ପାରୁଛନ୍ତି ସେଇଟା ଖେଳିବେ ଖେଳିଲେ ସେଇଠି କ'ଣ ହବ ସେଇ ଗେମ୍ରେ ଆଗରୁ ଟିକେ ପଇସା ବାନ୍ଧି ପାରିବେ ବାନ୍ଧିଲେ କ'ଣ ହବ ଆପଣ ଦୁଇ ଟଙ୍କା ବାନ୍ଧିଲେ ଚାରି ଟଙ୍କା ପାଇବେ ମାନେ ଡବଲ୍ ଆସିବ ସେ ଏ ଗେମ୍ରେ ଫାଷ୍ଟ୍ରୁ ଗୋଟେ ନୋଟିଫିକେସନ୍ ଟିଏ ଆସୁଛି ଏ ଗେମ୍ରେ ନିଜର ଆର୍ଥିକ ବିପଦ ଅଛି ଆର ନ ଜାଣିକି ବ୍ୟବହାର କରିପାରିବେ ନାହିଁ ସମସ୍ତେ ମୁଁ ମୋ ସାଙ୍ଗ ସହିତ ଶୁଣିଲି ବୁଝିଲି ସେଥିପାଇଁ ମୁଁ ଏ ଆପ୍ଟା ଏ ଗେମ୍ଟା ଆର୍ ପି ଜି ଗେମ୍ଟା ଖେଳୁଛି ଆଉ ୟାଠୁ ମୁଁ ଦଶ ହଜାର ଟଙ୍କାରୁ ଅଧିକ ମୁଁ ଜିତି ସାରିଲିଣି ଏଇ ଗେମ୍ଟା ବହୁତ ଭଲ ଏ ଗେମ୍ଟା ବିନା କଷ୍ଟରେ ଖାଲି ଗେମ୍ ଖେଳିକି ମୁଁ ଦଶ ହଜାର ଟଙ୍କା କମେଇଲି ଆହୁରି ଭବିଷ୍ୟତରେ କମେଇବି ସେଥିପାଇଁ ମୁଁ ଆଶା କରୁଛି ସମସ୍ତେ ଏ ଗେମ୍ଟା ଖେଲିବେ